ମୋତେ ରୋଷେଇ କରିବା ପାଇଁ ଭାଲ ଲାଗେ ଯେଉଁ ରୋଷେଇ ମୁଁ ଜାଣିନଥାଏ ସେଇ ରୋଷେଇ ମୋବାଇଲ୍ କିମ୍ବା ଅନ୍ୟକାହା ପାଖରୁ ମାନେ ସବୁ ରେସିପି ଜାଣିବା ପାଇଁ ଚେଷ୍ଟା କରେ ଜାଣିଲେ ସେ ରୋଷେଇ ମୁଁ ସେମାନଙ୍କ ପାଖରୁ ଶୁଣିକି କ'ଣ କ'ଣ ଲାଗିବ ସେ ରୋଷେଇଟା ତିଆରି କରେ ମୋତେ ରୋଷେଇ କରିବା ପାଇଁ ଭଲ ଲାଗେ ଯେ କୌଣସି ରୋଷେଇ ମାନେ କଷ୍ଟ ହଉନା କାହିଁକି ମୋତେ ରୋଷେଇ କରିବା ପାଇଁ ଭଲ ଲାଗେ ହଁ ସେ ରୋଷେଇରେ ଯାହା ଯାହା ସାମଗ୍ରୀ ପଡ଼ିବା ପଡ଼େ ସମସ୍ତଙ୍କ ପାଖରୁ ଶୁଣିକି କଷ୍ଟ ଲାଗୁ ଲାଗେବି କରିବା ପାଇଁ ବହୁତ ବହୁତ ଟାଇମ୍ ଲାଗିଥାଏ ରୋଷେଇଟା କରିବା ପାଇଁ କାରଣ ମୁଁ ଜାଣିନଥାଏ ତେବେବି ମୁଁ ରୋଷେଇଟା ସକ୍ସେସ୍ କରିଥାଏ